ହଁ କୁହ ନମସ୍କାର ହଁ ପିଲାଙ୍କ ସ୍କୁଲ୍ ଛୁଟି ଥିଲା ଆଉ କ'ଣ କରିବା

ଆଉ ହଉ ଭଲ କଥା ବେଦବ୍ୟାସ ଆଡ଼େ ଯିବା ଠିକ୍ ଠିକ୍ ହଁ ଭଲ କହିଲେ ଭଲ ହୁଅନ୍ତା ବେଦବ୍ୟାସ ହଁ ଗୋଟେ ଆମ ଇଏ ପାସେଞ୍ଜର୍ ଅଟୋ କରିବା

ଆମେ ମନ୍ଦିର ମନ୍ଦିର ଥୋଡ଼ି ମନ୍ଦିରକୁ ଯିବା ମନ୍ଦିର ପାଖାପାଖି କରିବା ସେଠି ସେଠି ଆଁ

କ'ଣ ଭାତ ଆଉ ରୁଟି ନିରାମିଷ ଆଉ ଆଇଁଷ କରିବା କି ଭଲ ହେବ ଆଇଁଷ କରିବା

ଆଇଁଷ ଆଜ୍ଞା ହଁ

ଠିକ୍ ଅଛି ମୁଁ ଗାଡ଼ି ବ୍ୟବସ୍ଥା କରିବା କଥା କରିଦେଉଛି ଆଉ ହଁ ଭଲ ହେବ ସେଠି ଥିବ ହଁ ଠିକ୍ ଅଛି ଭଲ କଥା ହଁ ଖାଇବା ପିଇବା ଆରମ୍ଭ ହେଉଛି ଏବେ ହେବ ତୁମେ ଖାଇସାରିଲଣି

କେତେବେଳେ ବାହା